ଆପଣଙ୍କର ନମ୍ବର ଜଣେ ଦେଇଥିଲେ ଆପଣ କେଉଁଠି କାମ କରନ୍ତି କି ଘର କାମ ମୋର ଘରେ ଆମ ଘରେ ବୟସ୍କ ଶାଶୂ ଶ୍ୱଶୁର ଅଛନ୍ତି ତ ଆଉ ସେ ଟିକେ ହଇରାଣ ହେଉଛନ୍ତି ମୁଁ ଟିକେ ପଳାଉଛି ଚାକିରି ପାଇଁକି ବାହାରକୁ ଆଉ ଟିକେ ଆସିକି ଟିକେ କାମ କରିଥାନ୍ତେ ତାଙ୍କ ସେ ସୁସ୍ମିତା ଭାଉଜ ଜଣେ ଆପଣଙ୍କର ନମ୍ବର ଦେଲେ ତ ଆଉ ଟିକେ ଆସିକି କାମ କରିଥାନ୍ତେ ଆଉ ଆଉ କାଲି ସମୟ ହେବ ଆସିକି ଦେଖା କରିବାକୁ ଆପଣ ହଉ ଆପଣ ଆସନ୍ତୁ ଆପଣଙ୍କ କାମ ମୁଁ ଗୋଟେ ଦିନ ଦେଖେ ଆପଣ ରୋଷେଇବାସ ସବୁ ଜାଣିଛନ୍ତି ତ ହଁ କାହିଁକି ନା ବୟସ୍କ ବ୍ୟକ୍ତିମାନେ ବୁଢ଼ା ଶାଶୂ ଶ୍ୱଶୁର ଆମର ଅଛନ୍ତି ତାଙ୍କୁ ଟିକେ ଭଲ କିରି ସନ୍ତୁଳା ଫନ୍ତୁଳା ଏଗୁଡ଼ା ସବୁ ଦରକାର ଖାଇବା ରୋଗୀ ପେସେଣ୍ଟ ତ ଆଉ ମୁଁ ତ ଟାଇମ୍ ଦେଇପାରୁନି ସମୟ ଦେଇପାରୁନି ଆଉ ସେଥିପାଇଁ ତାଙ୍କୁ ଟିକେ ଭଲରେ ଟିକେ କରି କାରିକି ରୋଷେଇ କରିକି ଦେବେ ଆଉ ହଉ ଠିକ ଅଛି କାଲି ନଅଟା ବେଳେ ଆସନ୍ତୁ ଆପଣ ଆମର ଘର ସେଇ ବିଡ଼ାନାସିରେ ଆଉ ବିଡ଼ାନାସି ବଉଳ ଗଛ ଆଉ ସଂଯୁକ୍ତା ଭାଉଜଙ୍କୁ କହିଦେଉଛି ସିଏ ଆପଣଙ୍କୁ ନେଇକି ଆସିବେ ନହେଲେ ଆଉ ହେଲା ନାହିଁ ନାହିଁ କିଛି ଅସୁବିଧା ହେବନି ଆପଣଙ୍କର ରହି ଖାଇ ପିଇକି ଦଶହଜାର ଟଙ୍କା ଦେବି ତୁମ ଆପଣଙ୍କୁ ଆଉ ହେଲା ନାହିଁ ନାହିଁ ମୋର ଆପଣ ଆସନ୍ତୁ ନଅଟା ବେଳୁ ଆସିବେ ନଅଟା ବେଳୁ ଆସିକି ସନ୍ଧ୍ୟା ପାଞ୍ଚଟା ଛଅଟାରେ ସବୁ ସାରିଦେଇକି ପଳାଇବେ ମୁଁ ତ ସାତଟା ବେଳକୁ ଆସୁଛି ଘରୁ ଆଉ ସାତଟା ବେଳେ ଘରେ ଆସି ପହଞ୍ଚିବି ଆଉ ହଁ ହଁ ସେ ହଁ ହଁ ସେଇ ଶାଶୂ ଶ୍ୱଶୁର ଅଛନ୍ତି ଆଉ ବୟସ୍କ ବ୍ୟକ୍ତି ତ ଆଉ ଟିକେ ହଇରାଣ ହେଉଛନ୍ତି ତାଙ୍କୁ ଖାଲି ନାହିଁ ନାହିଁ ମସଲା ତ ସେ ବେଶି ଡାକ୍ତର ମନା କରୁଛି ମସଲା ଖାଇବେନି ଆଉ ଟିକେ ସିଝା ସିଝି ଟିକେ କରିକି ଦେବେ ଭଲ ଟିକେ ଯେମିତି ରୋଗୀ ପେସେଣ୍ଟ ଖାଆନ୍ତି ବୁଢ଼ା ମଣିଷ ଖାଆନ୍ତି ସେମିତି ଟିକେ କରିକି ଦେବେ ଆଉ